ଦୟାକରି ଦ୍ଵିତୀୟ ଉତ୍ପାଦ ସହିତ ଆପଣଙ୍କର ନକରାତ୍ମକ ଅନୁଭୂତି ହୁହନ୍ତୁ ଖଟ ଦ୍ୱାରା ଖଟରେ ସହହବା ଦ୍ୱାରା ବୁଢ଼ା ବୁଢ଼ୀ ଏବଂ ଛୋଟ ପିଲାମାନେ ପଡ଼ିଯାଇଥାନ୍ତି ଏବଂ ତ ଯେହେତୁ ସେମାନେ ବୁଢ଼ା ବୁଢ଼ୀ ତାଙ୍କର ଦେହତେ ଷ୍ଟ୍ରଙ୍ଗ ହୋଇନ ସହିତ ତାଙ୍କୁ ବହୁତ କ୍ଷତି ହୋଇଥାଏ ଏବଂ ଯେହେତୁ ସେମାନେ ଛୋଟ ଛୁଆ ତାଙ୍କ ଦେହ ବହୁତ କୋମଳ ତେଣୁ ସାମକୁ ମଧ୍ୟ ବହୁତ କ୍ଷତି ହୋଇଥାଏ ଖଟରେ ଖଟରେ ଶୋଇବା ଯେତିକି ଭଲ ତା' ମାନେ ତାହା ସେତିକି ପ୍ରକାର ଖରାପ ମଧ୍ୟ ହୋଇଥାଏ ପଡ଼ିବା ଦ୍ୱାରା ବହୁତ କ୍ଷତି ହୋଇଥାଏ ଉଭୟ ଶିଶୁ ଏବଂ ବୃଦ୍ଧମାନଙ୍କର ପଡ଼ିବା ଦ୍ୱାରା ତାଙ୍କୁ ବହୁତ ଖରାପ ହୋଇଥାଏ ଏବଂ ତାଙ୍କ ଛୋଟ ପିଲା ପଡ଼ିବା ଦ୍ୱାରା ତାଙ୍କ ହାତ ମଧ୍ୟ ବା ଗୋଡ଼ରେ ବହୁତ ମାଡ଼ ହୋଇଥାଏ ଏବଂ ମୁଣ୍ଡରେ ମଧ୍ୟ ମାଡ଼ ହୋଇଥାଏ